ଓଡ଼ିଶାରେ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଭାଷା ପ୍ରଚଳିତ ଯେମିତି ଗଞ୍ଜାମରେ ଏବଂ ଓଡ଼ିଶାରେ ଓଡ଼ିଆ ଭାଷା ତ କଟକରେ କଟକୀ ଭାଷା ଏବଂ ଖୋର୍ଦ୍ଧା ଖୋର୍ଦ୍ଧାରେ ଖୋର୍ଦ୍ଧାରେ ଓଡ଼ିଆ ଭାଷା ପ୍ରଚଳିତ କନ୍ଧମାଳରେ କନ୍ଧମାଳରେ ପ୍ରଚଳିତ କନ୍ଧମାନଙ୍କ ଯେମିତିକି ଆଦିବାସୀ ଭାଷା ଏବଂ ସମ୍ବଲପୁରରେ ସମ୍ବଲପୁରୀ ଭାଷା ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଭାଷା ପ୍ରଚଳିତ ତ ସେହି ଭାଷାରେ ସେଇ ଭାଷାରେ ଲୋକମାନେ କହିବାକୁ ବି ଗର୍ବ କରନ୍ତି ଏବଂ ନିଜ ଭାଷା ପ୍ରଚଳନ ମାନେ ନିଜ ଭାଷାକୁ ବଜାୟ ରଖନ୍ତି ନିଜ ଭାଷାକୁ କେବେ ବି ଲୋପ କରିବାକୁ ଦିଅନ୍ତି ନାହିଁ ଏବଂ ଯାହାଦ୍ୱାରା ପରସ୍ପର କଥାବାର୍ତ୍ତା ବି ବହୁତ ନିବିଡ଼ ଭାବରେ ହୋଇଥାଏ ଏବଂ ଯାହାଦ୍ୱାରା ପରସ୍ପର ରାଜ୍ୟ ନିବିଡ଼ ଭାବରେ ସମ୍ପର୍କ ବି ରଖିଥାନ୍ତି ଫଳରେ ଓଡ଼ିଆ ଭାଷା ଏବଂ ସମ୍ବଲପୁରୀ ଭାଷା ନିଜ ନିଜ ରାଜ୍ୟର ନିଜ ଭାଷା ପ୍ରଚଳିତ ଥାଏ ଏବଂ ଗର୍ବ କରନ୍ତି ଲୋକମାନେ କହିବାକୁ